ଆମର ବଗି ଆମର ବଗିଚାରେ ଲଗେଇବା ପାଇଁ ବହୁତ ଖୁସି ଲାଗେ ମୋତେ ଆମର ବଗିଚା ବି କରାହେଇଛି ଧାନ କରାହଉଛି ଫସଲ ସମସ୍ତ ସବୁ ପ୍ରକାର ହଉଛି ଆମ୍ବ ଲଗାହେଇଛି ଟମାଟୋ ଲଗାହେଇଛି ବାଇଗଣ ଲଗାହଉଛି ସମସ୍ତଙ୍କର ଆମର ଦିନକୁ ପାଣି ପାଣି ଦଉଛି ଦଶ ତିନି ତିନି ଚାରି ଘଣ୍ଟା ଟାଇମ୍ ଦଉଛୁ ପାଣି ଦେବାକୁ ସବ ଡେଲି ପାଣି ଦଉଛୁ ପାଣି ଦେଇକି ଦେଇସାରିକି ତାପରେ ବୁଲି ବୁଲି ବୁଲିକି ଦେଖିବାରୁ ଘାସ ଯେଉଁଠି ହେଇଥିବ ଘାସ ଯାକ ବାଛିବାର ଅଛି ତାପରେ ସମସ୍ତଙ୍କର ସବୁଆଡ଼େ ବୁଲି ବୁଲିକି ଘାସ ଯାକ ବାଛିବାର ଅଛି ଫସଲ କେମିତି କେତେ କଷ୍ଟରେ ବନା ହଉଛି ଯେ ଦିନକୁ ଦଶ ବାର ଘଣ୍ଟା ଟାଇମ୍ ଦେବାର ଅଛି ଯେ ସେଥିପାଇଁ ହେଲେକି ଆମର ନିଜ ପାଇଁ ବି ଭଲ ତାପରେ ଆମେ ଆମ ପାଇଁ ତାଙ୍କର ପଇସା ବି ମିଳିବ ବଜାରକୁ ଆଣିକି ବିକ୍ରି କରିହବ ଅଟୋ ଭଡ଼ା କରିକି ଆଣିକି ବିକ୍ରି କରିହବ ତାପରେ ଘଷିରେ ଆରାମସେ ପନିପରିବା ଧରିକି ଯିବାର ଅଛି ତାପରେ ଆମର ପାଣି ବି ଦେବାକୁ ଅଛି ଟ୍ୟୁବୱଲ୍ ତାପରେ ଏସବୁ କରାହଉଛି ଟ୍ୟୁବଲ୍ ଯାକ ସବୁ ସମସ୍ତଙ୍କର ଦିଆହଉଛି ଆମର ପାଣି କିଣିକି ଅଣା ହେଇଛି